ପାଣିରେ ଅନେକ ଗୁଡ଼ିଏ ଜିନିଷ ହେଇପାରିବ ଯେମିତିକି ପାଣିରେ ସରବତ

ଆଉ ଗରମ ପାଣି ଯେମିତିକି ବାହାରୁ ଲୋକମାନେ କଣ ଯାହାର ବି କିଛି ତ ଦେହ ଖରାପ ହେଇଥାଉ ଥଣ୍ଡାରୁ ତଣ୍ଟି ବିନ୍ଧା ହଉଥିବ